ଆଜ୍ଞା ମୁଁ ପଦ୍ମଚରଣ କହୁଛି ଗତଥର ଯେଉଁ ଜାଗାକୁ ଯାଇଥିଲେ ସେ ଜାଗା ମନେ ରଖିଛନ୍ତି ତ ହଁ ହଁ ଆପଣ ଯେଉଁ ପୁରୀ ଯାଇଥିଲେ ତ ହଁ ମନେପଡ଼ିଲା ମନେପଡ଼ିଲା ହଁ ସେ ଜାଗା ମନେଅଛି ହଁ ସେଇ ଜାଗାକୁ ମୁଁ ଯିବାକୁ ଆଉଥରେ ଚାହୁଁଛି ତେଣୁ ଆପଣଙ୍କ ଗାଡି ବୁକିଂ କରୁଛି ଆଉଥରେ ସେଇ ଜାଗାକୁ ଯିବା